ଭାରତ ଏକ କୃଷି ପ୍ରଧାନ ଦେଶ ଅଟେ ଅଧିକ ପରିମାଣରେ ଧାନ ଚାଷ ହୋଇଥାଏ ଏବଂ ସମସ୍ତ ଲୋକ ଚାଷ କାର୍ଯ୍ୟରେ ଅଧିକ ଧ୍ୟାନ ଦିଅନ୍ତି ଏହା ଧ୍ୟାନ ଦେବା ଦ୍ୱାରା ଲୋକଙ୍କ ପନିପରିବାର କିମ୍ବା ଅନେକ ଅନେକ ଶସ୍ୟଗୁଡ଼ିକ ଫସଲ ହୋଇଥାଏ ରବି ଫସଲ ଏବଂ ଖରିଫ ଫସଲ ତାହା ଦ୍ୱାରା ସମସ୍ତେ ସେହି ସେଇ ପରିବାରରୁ ଅନେକ ଉପଲବ୍ଧ ହୋଇଥାନ୍ତି ଉପଲବ୍ଧ ହେବା ଦ୍ୱାରା ଚାଉଳ ଡାଲି ଜାତୀୟ ତୈଳବୀଜ ଝୋଟ ନଡ଼ିଆ ହଳଦୀ ଶସ୍ୟ ଏଗୁଡ଼ିକ ଅନେକ ରହିଥାଏ ଅନେକ ଚାଷୀ ଦୀର୍ଘ ଦିନ ଧରି ପରିଶ୍ରମ କରିବା ଦ୍ୱାରା ଏହି ଉତ୍ପାଦନଟା ହୋଇଥାଏ ପନିପରିବାର ଠିକ ଭାବରେ ହୋଇଥାଏ ଓ ସମସ୍ତଙ୍କ ପାଖରେ ପହଞ୍ଚିଥାଏ ସମସ୍ତ ଲୋକ ସେହି ପନିପରିବାକୁ ଉପଯୁକ୍ତ କିମ୍ବା କିଣିଥାନ୍ତି କିଣିବା ଦ୍ୱାରା ସେମାନେ ତାଙ୍କର ଭୋଜନରେ ଲଗେଇଥାନ୍ତି ଏପରିି ଏକ ବ୍ୟବସ୍ଥା ଅଟେ ଯାହା ସମସ୍ତଙ୍କ ମନରେ ଚାଷୀଙ୍କ ମନରେ ଠିକଭାବରେ ଶସ୍ୟଟା କିମ୍ବା ପନିପରିବାଟା ଠିକଭାବରେ କରିବା ତାଙ୍କର କର୍ତ୍ତବ୍ୟ ଅଟେ ଏହା କରିବା ଦ୍ୱାରା ସମସ୍ତ ଲୋକଙ୍କ ପାଖରେ ପହଞ୍ଚିଥାଏ ଏବଂ ସେହି ବ୍ୟକ୍ତିମାନେ ଆଣିଥାନ୍ତି